ମୁଁ ପିଲାଦିନେ ଜେଜେଙ୍କଠାରୁ ବଗିଚା କାମ ଶିଖିଥିଲି କେମିତି ଜମିକୁ ବେଉଷଣ କରି ଗଛ ଲଗାଯାଏ ତାହା ତାଙ୍କଠାରୁ ଶିଖିଥିଲି ଛୋଟ ବଗିଚାଟିଏ କରି ସେଥିରେ ଲଙ୍କା ଆମ୍ବ ଆମ୍ବ ଗଛ ପିଜୁଳି ଲେମ୍ଭୁ ନଡ଼ିଆ ସପୁରି କଦଳୀ ଆଦି ଗଛ ଲଗାଇ ତାହାର ଯତ୍ନ ନେଲି ଏହି ଗଛରୁ ମୁଁ ମୋର ନିଜର ଚାହିଦା ପୁରଣ କରିବା ସଙ୍ଗେ ସଙ୍ଗେ ଯାହା ବଳକା ରହିଲା ତାକୁ ବଜାରରେ ନେଇ ବିକ୍ରି କରେ ଏହି ବଗିଚାରୁ ମୁଁ ବହୁତ ଲାଭବାନ ହୁଏ ବର୍ଷକୁ ହାରାହାରି ନଡ଼ିଆ ପାଞ୍ଚ ହଜାର ବିକ୍ରି କରେ ଏବଂ ଆମ୍ବ ଦଶ କୁଇଣ୍ଟାଲ୍ ବିକ୍ରି କରେ